ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରାୟତଃ ଯେଉଁ ଯେଉଁ ଲୋକମାନଙ୍କର ଜମିବାଡ଼ି ନଥାଏ ଘରଦ୍ୱାର ନଥାଏ ସେମାନଙ୍କୁ ଏହି ଆବାସ ଯୋଜନା ମିଳିଥାଏ ଏହି ଆବାସ ଯୋଜନାରେ ତିନି ଲକ୍ଷ ଟଙ୍କା ମିଳିଥାଏ ଏହି ଯେଉଁ ତିନି ଲକ୍ଷ ମିଳିଥାଏ ତିନି କିସ୍ତିରେ ମିଳିଥାଏ ଏହି ଆବାସିକ ଯୋଜନା ଯୋଗୁଁ ଲୋକମାନେ ଗରିବ ଲୋକମାନେ ପ୍ରାୟ ଉପକୃତ ହୁଅନ୍ତି